ମୁଁ ପିଲାଦିନେ ଅନେକ ଇତିହାସ ବହି ପଢ଼ିଛି ଏବଂ ସେଥିରୁ ଆମର ଇତିହାସ ବିଷୟରେ ମଧ୍ୟ ବହୁତ କିଛି ଜାଣିଛି ମୋତେ ଧର୍ମପଦର କାହାଣୀଟି ଅତ୍ୟନ୍ତ ମନଲୋଭା ଲାଗିଥିଲା କାରଣ ସେ ତା'ର ବାରଶହ ବଢ଼େଇ ଭାଇକୁ ଏବଂ ବଢ଼େଇ ଜାତିର ଟେକ ରଖିବା ପାଇଁ କୋଣାର୍କର ମନ୍ଦିର ମୁଣ୍ଡି ମାରିଥିଲା ଏବଂ ନିଜ ଜୀବନକୁ ଖାତିର ନ କରି ନିଜ ବଢ଼େଇ ସମାଜର ଟେକ ରଖିବା ପାଇଁ ହସି ହସି ନିଜ ଜୀବନ ଦେଇଥିଲା